ମୁଁ ଆଜ୍ଞା ଗୋଟେ ଅନ୍ଲାଇନ୍ରେ ଗୋଟେ ଫୋନ୍ ମଗେଇଥିଲି ସେ ଫୋନ୍ ଭଙ୍ଗା ଫୋନ୍ ଗୋଟେ ଆସିଚି ତାକୁ ମୁଁ କହିଲି ଏ ଫୋନ୍ଟା ନେଇଯାଅ ମୋତେ ସେ ବାବଦରେ ପଇସା ମୋତେ ଫେରସ୍ଥ କରିଦିଅ